ଆମର ସ୍ୱାସ୍ଥ୍ୟ ସେବାର ଲାଗି ସବୁ ଗ୍ରାମରେ ହସ୍ପିଟାଲ୍ ହେବାର କଥା ଉମ ଆଗ ହସ୍ପିଟାଲ୍ ନାଇଁ ଥିବାର ଯୋଗୁଁ ଦୂରେ ହସ୍ପିଟାଲ୍ ଥିବାର ଲାଗି ଆ କାଣ ରୋଗୀମାନେ ମରି ବି ଯାଉଥିଲେ ସବୁ ଗ୍ରାମରେ ବିଦ୍ୟାଳୟ ବି ଥିବାର କଥା ଭଲ ରାସ୍ତା ବି ଥିବାର କଥା ଚାଲିବୁଲି ପାର୍ବା ଲାଗି ପରିବହନ ଭଲ୍ସେ ହେବା ଆଉ ସବୁ ବିଦ୍ୟାଳୟରେ ଭଲ ଶିକ୍ଷକ ବି ଥିବାର କଥା ଆଜିକାଲି ତ ଶିକ୍ଷକମାନେ ଭଲ ସେ ନେଇ ପଢ଼ାବାନେ ଆ ଫାଇପ୍ ଟି ହେଲାନୁ ତ ଆହୁରି ଭଲ ସେ ନାଇଁ ପଢ଼ା ହେବା ଅ ପ୍ରାଇଭେଟ୍ ସ୍କୁଲ୍ କଲେଜ୍ମାନକେ ଭଲସେ ପଢ଼ା ହେଉଛେ ଆଜିକାଲି ସରକାର ବିଦ୍ୟାଳୟମାନ୍କେ କାଣେନୁ ମାଗଣାରେ ଖା ଖାଦ୍ୟ ପୋଷାକ ବହୁତ କିଛି ଯୋଗେଇ ଦେଉଛେ ଫିର୍ବି ଶିକ୍ଷା ନାଇଁ ହେଇପାର୍ବା ଶିକ୍ଷକମାନେ ଟିକିଏ ଭଲ୍ସେ ପଢ଼ାଲେ ଭଲ୍ସେ ହେଇପାରବା ଆଜିକାଲି ଫାଇବ୍ ଟି ହେଲାନ ଯେ ଫିର୍ବି ଭଲ ସେ ଶିକ୍ଷା ନାଇଁ ହେଇପାର୍ବା ଶିକ୍ଷକମାନେ ଟିକିଏ ଭଲ୍ସେ ପଢ଼ାବାର କଥା